ଆମର୍ ଭାରତ୍ରେ ଜଣେ ବ୍ୟବସାୟୀ ଅଛନ୍ ଜେନ୍ଟା ତାଙ୍କର୍ ନାଁ ହେଉଛେ ମୁକେଶ୍ ଅମ୍ବାନୀ ଯେକି ଆମର୍ ଭାରତ୍ର ସବୁଠାରୁ ବହୁତ୍ ବ୍ୟବସାୟୀ ଏ ସେ ବହୁତ୍ ବେକାରି ପିଲାମାନ୍କୁ ସେ ତାଙ୍କର୍ ବ୍ୟବସାୟରେ ବହୁତ ପିଲାକେ କାମ୍ ଦେଇଛନ୍ ଜେନ୍ଟାକି ତାଙ୍କର୍ କମ୍ପାନୀର

ଗୁଡ଼ିକ ହେଲା ଜିଓ ରିଲାଏନ୍ସ ରିଟେଲ୍ ସ୍ମାର୍ଟ୍ ଟ୍ରେଣ୍ଡ୍ସ ଇ କମ୍ପାନୀମାନ୍ଙ୍କୁ ପିଲାମାନ୍ଙ୍କୁ ସେ ବହୁତ୍ ଯୋଗ ଦେଇଛନ୍ ପିଲାମାନ୍ଙ୍କୁ ସେ

ଭର୍ତ୍ତିଛନ୍ ଆଉ ବେକାରି ସମସ୍ୟାର ଯେତେ ବି ପିଲା ଅଛନ୍ ସମ୍କୁ ସେ ଗୁଟେ ଚାକ୍ରି ହିସାବ୍ରେ ସେମାନ୍ଙ୍କୁ ରଖିଛନ୍

ସେ ଆମର୍ ଭାରତ୍ର ବହୁତ୍ ବଡ଼୍ ବ୍ୟବସାୟୀ ଏ ଯେନ୍ଟାକି ତାଙ୍କର୍ ବ୍ୟବସାୟୀ ବହୁତ୍ ଆୟ ଆଦାୟ ହେସି ଯେନ୍ଟାକି ଦିନେରେ ସେମାନେ ବହୁତ୍ ପଏସା କମେଇ ପାର୍ସନ୍ ଆରୁ ସେ ପଏସାମାନ୍ଙ୍କୁ ଯେନ୍ ପିଲାମାନେ କାମ୍ କରୁଥିବେ ତାହାକୁ ସେନୁ ତାଙ୍କର୍ ଖର୍ଚ୍ଚଟା ବାହାର୍ କରିକରି ଦେସନ୍ ସେ ହେଉଚନ୍

ବ୍ୟବସାୟୀ ଯେନ୍ଟାକି ମୁକେଶ୍ ଅମ୍ବାନୀ